ହ୍ୟାଲୋ ଦୋକାନବାଲା କହୁଛନ୍ତି ତ ଆଚ୍ଛା ଆପଣ ନଥିଲେ ଯାଇଥିଲୁ କୁଲର୍ ନେଇକିରି ଆସିଲୁ ଆପଣଙ୍କର ଲୋକ ଥିଲେ ଆଉ ଇଏ ଦ ଇଏ କୁଲର୍ଟା ଖରାପ ପଡ଼ିଗଲା ମାସ ଦୁଇ ମାସ ଯାଇନି ପାଣି ଲିକେଜ୍ ହେଉଛି ଆଉ କେମିତି କ'ଣ କରିବା କୁଲର୍ଟା ଖରାପ ହେଲା ଗରମ ଦିନ ସମ୍ଭାଳି ହେଉନି କ'ଣ କରିବା ଟିକେ ଦେଖିକିରି ଆପଣ ଆପସ ନେଇପାରିବେ କି ଆଉ ଭଲ କୁଲର୍ଟେ ଦେଖିକିରି ଦେବେ ଯାହା କମ୍ପାନୀ ଭଲ କମ୍ପାନୀ ବି ଦେଇଥିଲେ ଆପଣଙ୍କ ପିଲାମାନେ ଆଉ କ'ଣ କରିବା ତା ତ ଦୟାକରି ଦେଖନ୍ତୁ ଯାହା ହେଲା ଆପଣ କହିବେ ଟିକେ ଆମକୁ ଫୋ ଫୋନ୍ କରିକି କହିବେ ଆପଣଙ୍କର ପିଲାମାନେ ଥିଲେ ନେଇକିରି ଆସିଥିଲୁ ଆପଣ ନ ଥିଲେ ଟିକେ ଦେଖିବେ ଆଉ